ଆମ ଭାରତୀୟ ସାଂସ୍କୃତିକ ପରମ୍ପରା ଏବଂ ବିଶ୍ୱାସକୁ ନେଇକି ଭାରତୀୟମାନେ ଆଗେଇଛନ୍ତି ତେଣୁ ବିଦେଶର ଅନ୍ୟାନ୍ୟ ସଂସ୍କୃତି ସହିତ ଭାରତୀୟ ସଂସ୍କୃତି ଅଧିକ ମହାନ ଭାରତ ଭିତରେ ପୁଣି ଓଡ଼ିଶାର ସଂସ୍କୃତି ଆଉ ପରମ୍ପରା ଅତିମ ଉଚ୍ଚକୋଟୀର ଓଡ଼ିଶାର ସଂସ୍କୃତି ଭିତରେ ଆମର ଜଗନ୍ନାଥ ସଂସ୍କୃତି ସବୁଠାରୁ ଉଚ୍ଚକୋଟୀର ଏଠି ସନାତନ ଧର୍ମର ଦୀକ୍ଷିତ ହୋଇ ଲୋକମାନେ କାର୍ଯ୍ୟକ୍ରମ କରନ୍ତି ଏଠି ବେଦ ଉପନିଷେଦ ଏସବୁ ରହିଛି ଆମ ଓଡ଼ିଶାରେ ଅକ୍ଷୟ ତୃତୀୟା ଏକ ମହାନ ସଂସ୍କୃତି ଅକ୍ଷୟ ତୃତୀୟାରେ ଆମେ ଚାଷୀମାନେ ଅଖିମୁଠି ଅନୁକୂଳ କରନ୍ତି ଏ ଦିନ ଦୋଳ ଉତ୍ସବ ଆରମ୍ଭ ହୁଏ ପାଲା ଦାଶକାଠିଆ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ ଚନ୍ଦନ ଯାତ୍ରା ଏକୋଇଶ ଦିନ ଧରି ହୁଏ ଚାପ ଖେଳ ହୁଏ ଏବଂ ଆମେ ଆଉ ଭାରତର ସଂସ୍କୃତିକୁ ଜଗନ୍ନାଥ ସଂସ୍କୃତିକୁ ଭଲ ପାଇବା ଆମ ସଂସ୍କୃତିକୁ ରକ୍ଷା କରିବା ଏବଂ ବିଦେଶ ସଂସ୍କୃତିକୁ ଆମେ ଆପଣାଇବା ନାହିଁ ଦୂରେଇ ଦେବା